ଆଜିର ଦିନରେ ବୟସ୍କ ଲୋକ ହୁଅନ୍ତୁ କିମ୍ବା କୌଣସି ସରକାରୀ ହେଉ ବେସରକାରୀ ଅବସରପ୍ରାପ୍ତ ଲୋକମାନେ ସେମାନଙ୍କ ବୟସ ସମୟରେ ଏଁ ଟିଭି ଦେଖିବାକୁ ନିହାତି ଭାବରେ ଭଲ ପାଇଛନ୍ତି କାହିଁକିନା ସେମାନେ ବୟସ ହେଲାପରେ ଆଉ କ'ଣ କୌଣସି ଜାଗାକୁ ଏତେଟା ଯାଇପାରନ୍ତିନି ଗୋଟେ ଜାଗାରେ ବସିକି ରୁହନ୍ତି ସେଥିପାଇଁ ସେମାନେ କୌଣସି ଧାରାବାହିକ କୌଣସି ଫିଲ୍ମ ନହେଲେ ଆପଣଙ୍କର ନ୍ୟୁଜ୍ ଏଇସବୁ ଜିନିଷ ଦେଖିବାକୁ ସେମାନେ ଭଲପାଆନ୍ତି କାହିଁକିନା ସେମାନଙ୍କର ଏହିସବୁ ଜିନିଷ ଦେଖିଲେ ସେମାନଙ୍କର ସମୟ ଅତିବାହିତ ହୋଇଥାଏ କାହିଁକିନା ସେମାନେ ଆଉ ଲୋକଙ୍କ ସହିତ ଯାଇକି ଏତେଟା ମିଳାମିଶା କରିବା ତାଙ୍କ ପାଖେ ସମ୍ଭବ ନୁହଁ ଆଉ ଅଧିକାଂଶ ସମୟରେ ସେମାନେ ଚୁପ୍ ରହିବାକୁ ହିଁ ପସନ୍ଦ କରନ୍ତି କେ ବେଶୀ କଥାବାର୍ତ୍ତା କରନ୍ତି ନାହିଁ ଏଇସବୁ ଜିନିଷ ଦେଖିଲେ ସେମାନଙ୍କର ସମୟଟି କଟିଯାଏ ଆଉ ଏଇସବୁ ଜିନିଷରୁ ସେମାନଙ୍କୁ କ'ଣ ଗୋଟେ ଜାଗାରେ ବସିକି କାମ କଲେ ତା'ପରେ ଅଲଗା ଲୋକମାନଙ୍କର ସଂସ୍ପର୍ଶରେ ଆସିଲେ କୁଆଡ଼େ କିଛି ଅଧିକ ମିଳାମିଶା ହେଲେ ସମ୍ପର୍କ ବି ନଷ୍ଟ ହେବ ସେଇଟା ସେମାନେ ଭାବିଥାନ୍ତି ଆଉ ସେଥିପାଇଁ ଏହା ହେଉଛି ଏକ ମାନେ ଟିଭି ହେଉଛି ବୟସ୍କ ଲୋକମାନଙ୍କର ଏକ ମନୋରଞ୍ଜନର ମାଧ୍ୟମ